ଓଡ଼ିଆ ଲୋକଟି କିପରି ଭାଷା କହୁନଥିବା ଅନ୍ୟ ସହ ଯୋଗାଯୋଗ କରିବାକୁ ହେଲେ ଅନୁବାଦ କରୁଥିବା ମଧ୍ୟସ୍ଥିଟିଏ ଆବଶ୍ୟକ ପଡ଼େ ସେହି ମଧ୍ୟସ୍ଥି ଜଣକ ଆବଶ୍ୟକ ଯିଏକି ଓଡ଼ିଆ ଭାଷାକୁ ଅନ୍ୟ ଭାଷାକୁ ସହଜରେ ଅନୁବାଦ କରିପାରୁଥିବ